ବଗିଚାରେ ଚାଷ କରି ଫୁଲ ଫଳ ଫୁଲ ଗଛ ଲଗାଯାଇଛି ଫୁଲ ପନିପରିବା ମଧ୍ୟ ଲଗାଯାଇଛି ପନିପରିବା ଫୁଲ ଫଳକୁ ନେଇ ବେଶୀ ପାଣି ପରିମାଣରେ ଫୁଲ ଫଳ ହୋଇଥିବାରୁ ନେଇକିରି ବଜାର ରେ ବିକ୍ରି କରାଯାଉଛି ବହୁତ ପରିମାଣରେ ଫୁଲ ଫଳ ହେଲେ ହେବା ଦ୍ୱାରା ନିଜକୁ ମଧ୍ୟ ଖୁସି ଲାଗୁଛି ଆଉ ବଗିଚାରେ ଫୁଲ ଫଳ ଆସିଲେ ବହୁତ ପରିମାଣର ଫୁଲ ଫଳ ଆସିଲେ